ରାଜନିକ ଗତିର ଅଭିବୃଦ୍ଧି ସହିତ ଦେଶ ନୂତନ ଭାବରେ ଗଢ଼ି ଚାଲିଛି ଓ ଦେଶରେ ବିଭିନ୍ନ ଶିଳ୍ପ ଗୁଡ଼ିକର ଉନ୍ମାଦ ଘଟୁଛି ଯେମିତି ଲୌହ ଇସ୍ପାତ କୋଇଲା ରେଳ ଇଞ୍ଜିନ୍ ରେଳ ଇଞ୍ଜିିନ୍ ତା'ପରେ ହେଲା ରକ୍ଷଣା ବେକ୍ଷଣ ପ୍ଲାଷ୍ଟିକର ନୂତନ ନୂତନ ଜିନିଷ ତିଆରି କରିବା ସେଥିପ୍ରତି ସେମାନେ ଧ୍ୟାନ ଦେଉଛନ୍ତି ଭାରତର ମୁଖ୍ୟତଃ ଶିଳ୍ପ ଗୁଡ଼ିକ ଏମିତି ତିଆରି ହେଉଛି ଯେମିତିକି ସେମାନଙ୍କୁ ପୁନର୍ବ୍ୟବହାର କରି ହେଉଥିବ ଆଉ ସେମାନଙ୍କର ଯେଉଁ ଜିନିଷ ନୂଆ ଜିନିଷ ବି ତିଆରି କରିହଉଥିବ ଏମିତି ହେଲା ଇଲୋକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଢ଼ୁଛି ତା'ପରେ ହେଲା ଏ ଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ କ୍ଷେତ୍ରରେ ମଧ୍ୟ ଏଗୁଡ଼ିକ ବଢ଼ୁଛି ତା ସହିତ ବିଭିନ୍ନ ନୂଆ ଆବାସପତ୍ର ତିଆରି କରିବା ଘର ତିଆରି କରିବା ପାଇଁ ନୂତନ ଉପକରଣ ମାନ ତିଆରି ହେଉଛି ଯେମିତି ହେଲେ ଡ୍ରିଲିଂ ମେସିନ୍ ତା'ପରେ ଯେମିତି ତିଆରି ହେଉଛି ପାଇପ୍ ପାଇପ୍ ଗାତ ଖୋଳିବା ବିଭିନ୍ନ ଭାବରେ ବିଭିନ୍ନ ନୂଆ ଉପକରଣ ସୃଷ୍ଟି ହେଉଛି ଯାହାଦ୍ୱାରା କ'ଣ ହେଉଛି ନା ବିଭିନ୍ନ ଶିଳ୍ପ ନୂତନ ଭାବରେ ଗଢ଼ି ଉଠୁଛି ଓ ଦେଶରେ ଶିଳ୍ପପତିମାନଙ୍କର ଧୀରେ ଧୀରେ ଆଧିପତ୍ୟ ବଢ଼ିବାକୁ ଲାଗିଛି ଆଉ ବିଭିନ୍ନ ନୂତନ ନୂତନ କମ୍ପାନୀ ତିଆରି ହେଉଛି ଆଉ ସେ କମ୍ପାନୀ ବିଷୟରେ ବହୁତ ଅଭିବୃଦ୍ଧି ମଧ୍ୟ ଘଟିଛି ଇଣ୍ଟରନେଟ ବ୍ୟାଙ୍କିଂ ଆଜିକାଲି ବିନା କଷ୍ଟରେ କେମିତି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ପଇସା ଇଣ୍ଟରନେଟ ସାହାଯ୍ୟରେ ହସ୍ତତନ୍ତ କରିପାରିବା ସେ ବିଷୟରେ ଧ୍ୟାନ ଦେଉଛି ଇଣ୍ଟରନେଟ ବ୍ୟାଙ୍କିଂ ଆଜିକାଲି ସମସ୍ତଙ୍କର ସବୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଏବେ ସ୍କାନର ଯାହାକୁ କହନ୍ତି ୟୁପିଆଇର ବ୍ୟବହାର ଚାଲିଛି ଲୋକମାନେ ଘରେ ବସି ଓ ବିନା ପଇସାର ହେର୍ ଫେର୍ କରି ଇଣ୍ଟରନେଟ ସାହାଯ୍ୟରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସରଳ ଉପାୟରେ ମୋବାଇଲ ଫୋନ୍ ୟୁଜ୍ କରି ପଇସା ପଠାଇ ପାରୁଛନ୍ତି ଏଥିପ୍ରତି ଧ୍ୟାନ ଦେଇଛି ଆଉ ଯେବେଠାରୁ ଆସିଛି ଇଣ୍ଟରନେଟ୍ ବ୍ୟାଙ୍କିଂ ସେଦିନ ଠାରୁ ଦେଶର ପ୍ରଗତି ଧୀରେ ଧୀରେ ଆଗେଇ ଚାଲିଛିି ଆଉ ଦେଶରେ ସବୁ ଛୋଟ ବଡ଼ ଦୋକାନୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରୁଛନ୍ତି